ମୁଇ ଯେଉଁ ଜିସ୍ଟା କିଣିଥିଲି ତାର ରଙ୍ଗ ବହୁତ୍ ଭଲ ଅଛି ଲମ୍ବାବି ଠିକ୍ ଠାକ୍ ଅଛି ଆଉ ଷ୍ଟେଚିବୁଲ୍ ଷ୍ଟେଚିବୁଲ ବି ଠିକ୍ ଠାକ୍ ଅଛି ଆଉ ଅଣ୍ଟାକୁ ବି ଠିକ୍ ହେଉଛି ଆଉ ମୋତେ ବହୁତ୍ ଭଲ ଲାଗୁଛି